ଏସିଆ ମହାଦେଶର ଭାରତ ଦେଶର ଓଡ଼ିଶା ରାଜ୍ୟର ଆମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଭୁବନେଶ୍ୱରର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍ର ସାନଗଡ଼ ଗୋପାଳପୁର ଗାଁର ପିଲା ମୁଁ ମୁଁ ମୋ ଛୋଟବେଳ ମୋ ଗାଁରେ ରହିନାହିଁ ମୁଁ ମୋର ଛୋଟବେଳ ପାଇଁ ମୋ ମାମୁଁ ଘରକୁ ରହିଥିଲି ସେଇଠି ମୋର ପାଠପଢ଼ା କଲେଜ୍ କଥା ଆଉ ଅନ୍ୟାନ୍ୟ କଥା ମୁଁ ସେଇଠି ସାଙ୍ଗସାଥି ସ୍କୁଲ୍ ସବୁ ସେଆଡ଼େ ଆମ ସେଠିକା ଗାଁର ନାମ ହେଉଛି ପୋଡ଼ାମରାଇ ସେଇଠି ଅନ୍ୟ କେତେକ ଗାଁ ଅଛି ଯାହା ଜିରା ପାଇକରାପୁର ଏତୁକୁୁରା ସିନ୍ଧୁପୁର ଏକଣା ଗୋଷଙ୍ଗ ଗୋୃର୍ତ୍ତାଙ୍ଗ ଅନ୍ୟାନ୍ୟ ଅଛି ଯାହାର ଆମେ ମୁଁ ଏବେ ବର୍ଣ୍ଣନା କଲେ ଅନ୍ୟ ଏକ କିଛି କଥା ବାହାରିବ ମୋର ସାଙ୍ଗମାନେ ମୋର କିଛିଟା ସାଙ୍ଗମାନେ ମୋର ସାଙ୍ଗରେ ପଢ଼ୁଥିଲେ ସେ ସେମାନେ କଲେଜ୍କୁ ପଳାଇଲା ପରେ ବି ଆମେ ତାଙ୍କ ସାଥିରେ କଥାବାର୍ତ୍ତା ମୋବାଇଲ୍ରେ କରିଥାଉ ସେମାନଙ୍କ ଗାଁ ହେଉଛିି ଅଲିଆରା ସିନ୍ଦୁପୁର ଆମ ଗାଁରେ ବି ଅଛନ୍ତି ପୋଡ଼ାମରିରେ ବି ଅଛନ୍ତି ମୋ ସାଙ୍ଗ ସିନ୍ଦୁପୁର ଇତୁକୁରାରେ ବି ଅଛନ୍ତି ଜିରା ପାଇକରାପୁରରେ ବି ଅଛନ୍ତି ହରିିଭକ୍ତପୁରରେ ବି ଅଛନ୍ତି ଏବଂ ଓଳାଶୁଣିୀ ଆମ ସେଇଠି ପ୍ରସିଦ୍ଧ ଜାଗା ସେଇଠି ବି ମୋ ସାଙ୍ଗମାନେ ଅଛନ୍ତି ଏବଂ ତାଙ୍କ ତାଙ୍କ ପାଖକୁ ଯିବାକୁ ହେଲେ ମୋତେ କିଛି ଉଦ୍ଦେଶ୍ୟର ବର୍ଣ୍ଣନା କରିବାକୁ ପଡ଼ିବନି କାରଣ ସାଙ୍ଗ ଘରକୁ ସାଙ୍ଗ ଯାଇପାରନ୍ତି କୌଣସି କାରଣ ନଥାଇବି ଯଦି ବି କୌଣସି କାରଣ ଥାଏ ସେ ହୋଇଥିବ କିଛିଟା ବୁଲିବାକୁ ଗଲେ କୁଆଡ଼େ ଦୂର ଜାଗାକୁ ବୁଲିବାକୁ ଗଲେ ସାଙ୍ଗ ପାଖକୁ ଗାଡ଼ି ଆଣନ୍ତି ଏବଂ କିଛିଟା ପାଠପଢ଼ା ଆବଶ୍ୟକ ଉପକରଣୀ ପାଇଁ ସାଙ୍ଗମାନଙ୍କ ପାଖକୁ ଯାଆନ୍ତି ମୋର ସେମିତିଆ କିଛି ସାଙ୍ଗ ନାହାନ୍ତି ଯେଉଁମାନେକି ମୋତେ ଧୋକା ଦେଇପାରିବେ କି ମୋତେ ମିଛ କଥା କହିପାରିବେ ମୋର ଏମିତି ସାଙ୍ଗ ଅଛନ୍ତି ଯେଉଁମାନେ ମୋତେ ସବୁବେଳେ ସତ କଥା କୁହନ୍ତି ଆଉ ସବୁବେଳେ ସପୋର୍ଟ୍ ବି କରନ୍ତି ଏବଂ ଭଲ ମୋର ସୁଖ ଦୁଃଖରେ ପାଖରେ ଠିଆ ହୋଇଥାନ୍ତି ଏବଂ ସେମାନଙ୍କୁ ମୁଁ ମୁଁ ବିଭିନ୍ନ ନାମରେ ଡାକିପାରିଥାଏ ଯେପରି ଆମର ଯିଏ ଯାହା ନାଁ ସବୁ ଦେଇଥାନ୍ତି ସାଙ୍ଗମାନେ ଆଉ ମୋର ଅତି ଘନିଷ୍ଠ ବନ୍ଧୁ ମୋ ସାଙ୍ଗ ମୋ ଗାଁରେ ରହିଥାଏ ମୋ ଗାଁରେ ରହିଥାଏ ମୁଁ ଯେତେବେଳେ ବି ମୋ ମାମୁଁ ଘର ଗାଁକୁ ଯାଏ ମୁଁ ତାଙ୍କ ସହ ମିଶେ କଥା ହୁଏ ସବୁଆଡ଼େ ବୁଲେ ଏବଂ ମୁଁ ମୋ ଯଦି ନିଜ ଗାଁକୁ ଗଲି ସେଇଠି ମୋର କେହି ସାଙ୍ଗ ନଥିଲେ ମୁଁ ସେଇଠି ଏକାଠିଆ ରହିଥିଲି ମୋତେ ଭଲ ଲାଗୁନଥିଲା ମୁଁ ବାରମ୍ବାର ମାମୁଁ ଘରକୁ ପଳାଉଥିଲି ମାମୁଁଘର ତା'ପରେ ଦୁଇ ତିନ ଥର ଯିବା ପରେ ମୋର ସେଇଠି ଜଣେ ସାଙ୍ଗ ହେଲା ସେ ଅନ୍ୟମାନଙ୍କ ସାଙ୍ଗ ସହ ମିଶାଇଲା ଏବେ ମତେ ସେଇଠି ସାଙ୍ଗମାନେ କଥା ହେଉଛନ୍ତି ମିଶୁଛନ୍ତି ବୁଲିିବାକୁ ଯାଉଛନ୍ତି ଆମେ ଥରେ ଯାଇଥିଲୁ ଭିତରକନିକା ଭିତରକନିକାରେ ଚାରିଆଡ଼େ ଦେଖିଲୁ କୁମ୍ଭୀର ଦେଖିଲୁ ହରିଣ ଦେଖିଲୁ ଥାଏ ଧଳା କୁମ୍ଭୀର ବି ଦେଖିଲୁ ଅନ୍ୟାନ୍ୟ ଜିନିଷ ମ୍ୟୁଜିୟମ୍ରେ ବି ଥିଲା ଆମେ ଦେଖିଲୁ ସେଇଠି ମୋତେ ବହୁତ ଭଲ ଲାଗେ କାରଣ ମୋ ଘର ଆମ ଘରେ ଅଛନ୍ତି ମୋର ବାପା ମା' ବଡ଼ କାକା ମଝିଆ କାକା ବଡ଼କାକି ସାନ କାକି ଜେଜେ ମାଆ ଜେଜେବାପା ଏବଂ ଆମେ ଅନ୍ୟାନ୍ୟ ମୋର ତିନିଟା ପି ଚାରିଟା ପିଉସୀ ଚାରିଟା ପିଉସୀମାନେ ଅଛନ୍ତି ଜଣକେ ରହୁଛନ୍ତି ହାତୀନାରେ ଜାଣିନି ଏତେ ଜଣଙ୍କ ନାଁ ଜଣଙ୍କ ନାଁ ଜାଣିଛି ସେମାନଙ୍କ ନାଁ ମୁଁ କହିପାରିବିନି